କୃଷି କ୍ଷେତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଭିିଧତାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାର ପ୍ରମୁଖ ପଦକ୍ଷେପଗୁଡ଼ିକ ରହିଛି ଯେମିତିକି ଓଡ଼ିଶା ପୋର୍ଟାଲ୍ ମୋ ଓଡ଼ିଶା ମୋ ଓଡ଼ିଶା କୃଷକ ଓଡ଼ିଶା କିସାନ୍ କାର୍ଡ଼୍ କିସାନ୍ କ୍ରେଡ଼ିଟ୍ କାର୍ଡ଼୍ ଏସବୁ ଗୁଡ଼ାକ ଓଡ଼ିଶା ସରକାର ଆମକୁ ସାହାଯ୍ୟ କରିଛନ୍ତି ଜମି ସଂସ୍କାର ଋଣ ଯେମିତିକି କୃଷକ ଋଣ ଯେହେତୁ କୃଷି ଋଣ ଦ୍ୱାରା କୃଷି ଋଣ ଦ୍ୱାରା ଋଣ ଯେଉଁ ଯେଉଁ ଦ୍ଵାରା ଫସଲର କ୍ଷତି ହୋଇଥାଏ ବନ୍ୟା ବନ୍ୟା ଦ୍ୱାରା ଫସଲର କ୍ଷୟକ୍ଷତି ହୋଇଥାଏ ସେହିଥର ସେହିଥର ସରକାର ଆମର କୃଷି ଋଣକୁ ଛାଡ଼ କରିଦିଅନ୍ତି କାହିଁକିନା କୃଷି ଋଣ ଆଣିଥିବା କୃଷକ ଯଦି ଫସଲ ଆଦାୟ କରିପାରିବ ନାହିଁ ତା'ହେଲେ ଫସଲର ଯଦି କ୍ଷୟକ୍ଷତି ହୋଇଥାଏ ତା'ହେଲେ କୃଷକ ଋଣ ବି ଶୁଝିପାରିବ ନାହିଁ ତେଣୁ ଓଡ଼ିଶା ସରକାର ସେହି ସେହି ବର୍ଷ ଋଣ ଛାଡ଼ କରିଦିଅନ୍ତି ଆଉ ଆଉ କୃଷି ଆମର ଓଡ଼ିଶା ପୋର୍ଟାଲ୍ରେ ନାମ ଲେଖିଥିଲେ ଆମର ଯେକୌଣସି ବି କୃଷି କୃଷି ଜମିକୁ ନେଇକି କୌଣସି ବି ଅସୁବିଧା ହଉ କୃଷକର ଯଦି କିଛି କ୍ଷତି ହୋଇଥାଏ ୟା ଜମିର ଫସଲର କୌଣସି କ୍ଷତି ହୋଇଥାଏ ତ ତାହା ବିି କ୍ଷୟକ୍ଷତି ପାଇଁ ପଇସା ମିଳିଥାଏ ଲୋକମାନଙ୍କୁ ଓ ଓଡ଼ିଶା ପୋର୍ଟାଲ୍ରେ କୃଷକ ଓଡ଼ିଶାରେ ନାଁ ଲେଖିଥିଲେ ମଧ୍ୟ ବନ୍ୟା ବାତ୍ୟା ଏସବୁ ଯେବେ ବି ଆସ କୌଣସି ଦୈବିଦୁର୍ବିପାକ ହୋଇଥାଏ ତା'ହେଲେ ଲୋକମାନଙ୍କୁ ସରକାର ସାହାଯ୍ୟ କରନ୍ତି ଓ ବନ୍ୟା ପ୍ରକଟିତ ଅଞ୍ଚଳରେ ଦେଖ ବୁଲି ଦେଖନ୍ତି ସରକାର ଯେ ଏହି ଅଞ୍ଚଳର କୃଷିଗୁଡ଼ାକ ନଷ୍ଟ ହୋଇଯାଇଛି ସେ ବିଚାର କରନ୍ତି ଯେ ଲୋକମାନଙ୍କୁ ଏହି ବର୍ଷର ଋଣ ଛାଡ଼ କରିବା ଓ କୃଷକମାନଙ୍କୁ ଏହି ଋଣରୁ ମୁକ୍ତ କରିବା ଏହା ହେଉଛି ଆମ ଓଡ଼ିଶା ସରକାରମାନଙ୍କର କୃଷକ ଭାଇମାନଙ୍କ ପ୍ରତି ସାହାଯ୍ୟ ସହଯୋଗ